ଆମ ଓଡ଼ିଶାରେ ମୁଖ୍ୟ ସାମାଜିକ ଏବଂ ସାଂସ୍କୃତିକ ଦେଖିବାକୁ ଗଲେ ବ୍ରାହ୍ମଣ କିମ୍ବା ସମ୍ବଲପୁରୀ ଏହି ତିନୋଟି ମଧ୍ୟରେ ସମ୍ବଲପୁରୀ ହେଉଛି ଭିନ୍ନତା କାହିଁକି ସମ୍ବଲପୁରୀ ତାଙ୍କ ମାନେ ଫେମସ୍ ସମ୍ବଲପୁରୀ ସମ୍ବଲପୁର ଫେମସ୍ କାହିଁକି ନା ସେମାନଙ୍କର ଡାନ୍ସ ଅଲଗା ଏବଂ ପିନ୍ଧିବା ନାଚିବା ସେମାନଙ୍କର ବହୁତ କିଛି ଅଲଗା ହୋଇଥାଏ ରାଜ୍ୟରେ ସାଂସ୍କୃତିକ ହେଉଛି ବ୍ରାହ୍ମଣ ବା ଟ୍ରାଜେରୀ କରିବା ପାଇଁ ସମ୍ବଲପୁରୀ କରିବା ପାଇଁ ସମ୍ବଲପୁରୀ ଏବଂ ଆମ ଦେଶ କୋରାପୁଟ ଜିଲ୍ଲାରେ ବହୁତ କିଛି ଥାଏ ଆମ ଓଡ଼ିଶାରେ ବହୁତ କିଛି ଲୋକ ବ୍ରାହ୍ମଣ ସେଇଥିଲାଗି ମୁଁ ସମ୍ବଲପୁର ହେଉଛି ବହୁତ ବଡ଼ ସମ୍ବଲପୁରୀ ଡ୍ୟାନ୍ସ ଅଲଗା ତାଙ୍କ କଥା ଅଲଗା ଭାଷା ଅଲଗା ତାଙ୍କ କଥାବାର୍ତ୍ତା ଡ୍ୟାନ୍ସ ସବୁ କିିଛି ଅଲଗା ହେଇଥାଏ ଏବଂ ସାଂସ୍କୃତିକ ମାଧ୍ୟମରେ ଦେଖିବାକୁ ଗଲେ ସେମାନଙ୍କୁ ବ୍ରାହ୍ମଣ ବ୍ରାହ୍ମଣ ସବୁଠାରୁ ଅଲଗା ବ୍ରାହ୍ମଣମାନେ କିଛି ଇଏ କରନ୍ତି ନାହିଁ ଟ୍ରାଞ୍ଜେଷ୍ଟର ଟ୍ରାଞ୍ଜେଷ୍ଟରମାନେ ସେଗୁଡ଼ିକ ଦେଖିବାକୁ ଗଲେ ଆମ ସମ୍ବଲପୁରୀ ବହୁତ କିଛି ଅଲଗା